ନମସ୍କାର ନମସ୍କାର ଭାଇ ହଁ ଆପଣ କୋଉଠୁ କହୁଥିଲେ କି କୋଉଠୁ କୋଉଠୁ କହୁଛନ୍ତି କହିଲେ ଆଚ୍ଛା ଆଚ୍ଛା ଟିମ୍ବର କଲୋନୀ ରାଉଲକେଲା ଟିମ୍ବର କଲୋନୀ

ସାମାନ ଯିବ ଆପଣଙ୍କର କ'ଣ ଦୋକାନ ଅଛି ଆଚ୍ଛା ଆଚ୍ଛା ଦୋକାନ ଅଛି ନୁହଁ ସାମାନ କହିଲେ କ'ଣ ସାମାନ କେତେ ଯିବ କୋଉଠିକି ଯିବ ଆଚ୍ଛା ଆଚ୍ଛା ହଉ ଦେଖିବା ଦେଖନ୍ତୁ ପଇସା ପାଇଁ ତ ବ୍ୟବସାୟ ଆଉ ଆମର ଏଇ ଯୋଉ ଗାଡ଼ି ମୁଁ ନଉଛି ଆପଣ ଲୋକଙ୍କ ଠାରୁ ଟିକେ କମ୍ ଦେଇଦେବେ ଆଉ ଯାହା ଜିନିଷ ପତ୍ର ଶୀଘ୍ର କିନ୍ତୁ ମୋତେ ଆପଣ ଲୋଡ୍ କରିବା ପାଇଁ ଦେବେ ମୁଁ ଲୋଡ୍ କରି ଦେଇକି ଯୋଉଠି ଆପଣଙ୍କର ଆଡ୍ରେସ ଅଛି ସେଇଠି ଜିନିଷ ଅନଲୋଡ୍ କରିଦେବି କାହିଁକିନା ତାପରେ ଆଉ ନିଜେ ପଳେଇ ଆସିବେ ହଁ ଭଲ କଥା ତାହେଲେ ପାଇଁ ମୋତେ ସୁବିଧା ହେଲା ଆଉ ଯିବେ ଆପଣ ଦେଖନ୍ତୁ ହଁ ପାଲ ପାଲ ରହୁଛି ପାଲ ରହୁଛି ଯଦି ବର୍ଷା ହୁଏ ତାହେଲେ ଆମେ ତାକୁ ଘୋଡ଼େଇକି ଜିନିଷକୁ ସେଫ୍ କରିକି ନେବୁ ଆଉ ଆପଣଙ୍କୁ କେୟାରଫୁଲି ନେବୁ କିଛି ଅସୁବିଧା ହେବନି ଜିନିଷ ସୁରକ୍ଷିତ ପହଞ୍ଚିବ ଆପଣଙ୍କର ଯାହା ହେବ ଆପଣ ଦେଖିକି ଯେମିତି ଦେଉଛନ୍ତି ଆପଣ ଅନ୍ୟମାନଙ୍କୁ ସେଭଳି ଯାହା ଦେବା କଥା ଦେବେ ଆଉ ମୁଁ ଆଉ କ'ଣ କହିବି ନିଜ ସମ୍ପର୍କ ଭିତରେ ଭାଇ ଭାଇ ସବୁ ରହୁଛି ବ୍ୟବସାୟ କରୁଛୁ ଆଉ କ'ଣ ହୁଁ ହଁ ନିଶ୍ଚିତ ନିଶ୍ଚିତ ଆପଣଙ୍କର ପାଇଁ ସବୁବେଳେ ରେଟ୍ଟା ଠିକ ରହିବ ଆପଣ ନମ୍ବର ମୋର ରଖିଥାନ୍ତୁ ଯୋଉ ସମୟରେ ଯେତେବେଳେ ଦରକାର ଆପଣ ମୋତେ ଫୋନ କରିବେ ମୁଁ ଆପଣଙ୍କୁ ସବୁ ସମୟରେ ହେଲ୍ପ କରିବା ପାଇଁ ରେଡ଼ି ଅଛି ସାହାଯ୍ୟ କରିବା ପାଇଁ ଆଉ ପଇସା ଉପରେ ରହିଲା କଥା ଆପଣ ନିଜ ହିସାବରେ ଦେଖିକି ଦେବେ ମୋର କୌଣସି ଡିମାଣ୍ଡ ନାହିଁ ପଇସା ଆପଣ ମୋତେ ଏତେ ଦିଅନ୍ତୁ ସେତେ ଦିଅନ୍ତୁ ହେଲା ଦେଖିକି ଆପଣ ନିଜେ ଚିନ୍ତା କରିକି ଦେବେ ଏବେ ଭଡ଼ାଟା ଏମିତି ତ ଅନ୍ୟ ଗାଡ଼ି ଗୁଡ଼ାକରେ ଟଙ୍କା ପାଶହ ଛଅଶହ ନେବେ ଆପଣ ମୋତେ ଆଉ ସେଇଥିରୁ କିଛି କମ୍ କରି ଦେବେ ଟଙ୍କା ଚାରିଶହ ଖଣ୍ଡେ ଦେବେ ଆଉ ଅନ୍ୟ ଗାଡ଼ି ଗୁଡ଼ା କିନ୍ତୁ ଅଧିକ ନିଅନ୍ତି ଯେହେତୁ ଆମର ଗୋଟେ ସମ୍ପର୍କ ହେଲା ତେଣୁ ମୁଁ ଚାଁହୁଛି ଆପଣ ସବୁବେଳେ ସବୁ ଜିନିଷ ପତ୍ର ମୋ ଦ୍ଵାରା ବା ମୋ ଗାଡ଼ି ଦ୍ଵାରା ନେବା ଆଣିବା କରନ୍ତୁ ଆଉ ମୁଁ ଆପଣଙ୍କୁ ସବୁବେଳେ ଭଡ଼ାରେ ମଧ୍ୟ ରିହାତି କରିବି ଆଉ ଆମର ସମ୍ପର୍କ ସବୁଦିନେ ଭଲ ରହୁ ହଁ ହଁ ହଉ ପହଞ୍ଚିଲି